ଭାରତରେ ସମସ୍ତେ ଚାକୁ ଅଧିକ ଭଲ ପାଆନ୍ତି ମୁଁ ଘରେ ପ୍ରଥମେ ଚା ବନେଇବାକୁ ହେଲେ ଗ୍ୟାସ୍ ଅନ୍ କରି ସେଥିରେ ଏକ ଡିସ୍ ଡିସ୍ରେ କ୍ଷୀର ଗରମ କରି ସେଥିରେ କିଛି ପାଣି ମିଶେଇ ଏସବୁକୁ ଫୁଟେଇଲା ପରେ ସେଥିରେ ଚିନି ଚାହାପତି ପକାଇ ଏହାକୁ ଭଲ ଭାବରେ ଗୋଳେଇ ଏହାକୁ ଫୁଟିବାକୁ ଛାଡ଼ିଦିଏ ତା'ପରେ ଏହାକୁ କପ୍ରେ ଛାଣି ଆଣି ପିଇଥାଏ